ଆମକୁ ଆମ ଚାରିପାଖରେ ସ୍ଵଚ୍ଛତା ହିଁ ଆମ ଚାରିପାଖରେ ଦେଶରେ ସ୍ଵଚ୍ଛତା ହିଁ ନିହାତି ଆବଶ୍ୟକ ଯାହାଫଳରେ କି ପ୍ରତିଟି କୋଣ ଅନୁକୋଣରେ ସ୍ଵଚ୍ଛତା ରଖିଲେ ଆମକୁ ହିଁ ନିର୍ମଳ ନିର୍ମଳ ଫିଲ୍ ହୋଇଥାଏ ଯାହାଫଳରେ କି ପ୍ରତ୍ୟେକ ଜାଗାରେ ବିଭିନ୍ନ ରୋଡ଼୍ ସାଇଡ଼୍ରେ ହେଉ କିମ୍ବା ଘରେ ହେଉ ଯେକୌଣସି ଜାଗାରେ ହେଉ ଅପରିଷ୍କାର ରଖିଲେ ହିଁ ଆମକୁ ଦେହ ପାଇଁ ବହୁତ କ୍ଷତିକାରକ ହୋଇଥାଏ ସେଠାରେ ଆମେ ସାମାନ୍ ଅଳିଆ ନକରି ଆମେ ନିଜେ ସବୁ ପରିଷ୍କାର ହିଁ ରଖିଥାଉ ଯିଏକି ବି ଏମ୍ ସି ଗାଡ଼ି ବି ହିଁ ବୁଲୁଛନ୍ତି ସେ ଯେଉଁ ଅଳିଆଗୁଡ଼ାକ ଆଜି ହିଁ ତାକୁ ହିଁ ଅଳିଆ ଜାଗାରେ ହିଁ ଅଳିଆ ରଖିବା ଯିଏକି ରାସ୍ତାକଡ଼ରେ ଠୁଳେଇବା ନାହିଁ ଯିଏକି ଅଧିକ ପଚାସଢ଼ା ଜିନିଷ ହିଁ ଜମା ରଖିବାନି ପଚାସଢ଼ା ଜିନିଷ ହିଁ ଜମା ରଖିଲେ ପୋକ ହୋଇଥାନ୍ତି ମଧ୍ୟ ପରିବେଶ ପ୍ରଦୂଷଣ ହୋଇଥାଏ ଯିଏକି ଆମପାଇଁ ଯିଏ କ୍ଷତିକାରକ ବିଭିନ୍ନ ପ୍ରକାରରେ ଆଜିକା ଡେଟ୍ରେ ଗାଡ଼ି ହିଁ ବୁଲୁଛି ବି ଏମ୍ ସି ସେଥିରେ ବି ଅଳିଆ ହିଁ ଆମେ ପକେଇଥାଉ ଓ ଏଠି ଡଷ୍ଟବିନ୍ ପ୍ରତ୍ୟେକଟି ଗାଁ ହେଉ ସହର ହେଉ ପ୍ରତ୍ୟେକ ଛକ ଛକମାନଙ୍କରେ ଡଷ୍ଟବିନ୍ ଡଷ୍ଟବିନ୍ରେ ହିଁ ଡଷ୍ଟବିନ୍ ଥୋଇଥାଉ ଯାହାଫଳରେ କି ଡଷ୍ଟବିନ୍ରେ ହିଁ ସବୁ ଅଳିଆ ପକଉନ୍ତୁ ପକଉ ଏଇଥି ପ୍ରତ୍ୟେକ ଘରେଘରେ ବି ଡଷ୍ଟବିନ୍ ୟୁଜ୍ କରୁଛନ୍ତି ଅଳିଆ ଜାଗାରେ ହିଁ ଅଳିଆ ରଖିବା ଯିଏକି ଗୋଟେ ଜାଗାରେ ପାଣି ନର୍ଦମା ଜମିକି ରଖିବା ନାହିଁ ସେଇଟାକୁ ସମତୁଲ ହିଁ କରିବା ଉଚିତ୍ ଯିଏକି ସେଇଟା ହିଁ କଲେ ଜମେଇକି ରଖିଲେ ହିଁ ସେ ପରିବେଶ ପରିବେଶ ପ୍ରଦୂଷଣ କରିବେ ଆହୁରି ଆମେ ହିଁ ସଚେତନ କରିବା ଯିଏକି କୌଣସି ଆମେ ହିଁ ଅପରିଷ୍କାର କରିଲେ ଅପରିଷ୍କାର ହେବେ ଆମେ ହିଁ ସବୁବେଳେ ସ୍ଵଚ୍ଛତା ହିଁ ରଖିବା ପରିଷ୍କାର କରିବା ସବୁବେଳ ପାଇଁ ପରିବେଶ ହିଁ ନିର୍ମଳ ହିଁ ରହିବ